ଗାଁ ଗଣ୍ଡା ଗାଁ ଗଣ୍ଡାରେ ଲୋକମାନେ ଯେକୌଣସି ମେଳା ମହୋତ୍ସବ ହେଲେ ଆଉ ବିଭିନ୍ନ ପ୍ରକାର ବାହାରୁ ଲୋକ ଡକଉଛନ୍ତି ଯେକୌଣସି ମେଲୋଡ଼ି ହଉ ପାଲା ହଉ ନହେଲା ନାଇଁ ଯେଉଁଟା ହଉ ସିଏ ଡକେଇବା ଦ୍ୱାରା ଭଜନ କୀର୍ତ୍ତନ କରିକିରି ଲୋକମାନେ ଯେନ୍ତି ମେଳା ମହୋତ୍ସବ ହଉଛି ସେମାନଙ୍କୁ ଡକାଯାଉଛି ଆଉ ଡକେଇବା ଭିତରେ ମେଳା ଆସିକିରି ଏମିତି ଇଏ ହଉଛି ଆଉ